ନମସ୍କାର୍ ତମେ ଟିକେଟ୍ଟା ବନେଇ ଅଛ କେ ନାଇନ କେନ୍ କେନ୍ ଡାକ୍ତରଖାନା ଦେଖାଦୁଖି କଲନ କେଁ ତା'ର୍ ବ୍ଲଡ଼୍ ଟେଷ୍ଟ୍ କଲ ୟୁରିନ୍ ୟୁରିନ୍ ୟୁରିନ୍ ଟେଷ୍ଟ୍ କର୍ବ ତା' ପରେ ଷ୍ଟୁଲ୍ ଟେଷ୍ଟ୍ କର୍ବ ହଁ ତିନି ସବୁତକ୍ ଟେଷ୍ଟ୍ କର ଆର୍ ମୁଡ଼୍ କେନ୍ତା ଲାଗୁଛେ ତମର୍ ମୁଡ଼୍ କେନ୍ତା ଲାଗୁଛେ ତମର୍ ମୋଡ଼ ଆରୁ ଇଏ ମୁଡ଼୍ ବୋଇଲେ କାଣା କେନ୍ତା କେନ୍ତା ଲାଗୁଛି କାଣା ତମର୍ କାଣା ମୁଡ଼୍ ଦେହପାନ୍ ସବୁ ଗୋଡ଼ ହାତ୍ ମାନେ କେନ୍ତା କେନ୍ତା ଲାଗୁଛେ ଗୋଡ଼୍ ଝାଡ଼ା ପରିସ୍ରା କେନ୍ତା କେନ୍ତା ହଉଛେ ଉଷଦ୍ ଉଷଦ୍ ଉଷଦ୍ କେନ୍ କେନ୍ନ ଖାଇଲାନ କାଏଁ ଆରୁ ତୁମର୍ ଇଏ ଦେହପାଏନ୍ଟା ଠିକ୍ ରହୁଛେ କି ନାଇଁ ରହେବାର୍ ବୋଇଲେ କ୍ଲିନକ୍କେ ଟିକେ ଆସ୍ବ ବୋଇଲେ ଆମେ ସମସ୍ତେ ଠିକ୍ ଠାକ୍ କରିକରି ତୁମକୁ ଦେଖେଇନମୁଁ ଭଲ୍ ଯେ ଆପଣ କେନ୍ ବାଇକ୍ଟେରେ ଆସୁନ୍ ନାଇଁ ହେଲେ କେନ୍ କେନ୍ ରିକ୍ସାଥିଁ ଆସୁନ୍ ଆର୍ ଏଠିକି ଆସ ଯେ ଆସ୍ବେ ବୋଇଲେ କେନ ଇନ୍କେ ସବୁ ଆମେ ଦେଖିଦୁଖାପାର୍ମୁଁ ସୁବିଧା ଦେଖିକିରି ଆଏଲେ ହେବା ତୁମର ଦେହ ଠିକ୍ ହେଲା କି ଆସ ନାଇଁ ହେଲା ବୋଲେ ଆସ ଯେ ଆମର୍ ଇନ ଦେଖା ଚାହାଁ କର୍ମା ଭଲ୍ କରି ଗୋଡ଼୍ ହାତ ବି ଭଲ୍ କରି ଆମେ ଦେଖିଦୁଖାନେମୁଁ ହଁ ଗୋଡ଼୍ ହାତ୍ ଦେଖି ଦୁଖା କରି ନେମୁ ମୁଡ଼୍ କାନ୍ ଦେଖିଦୁଖାନେମୁଁ ତା' ପରେ କାନ୍ କୁନା ସବୁ ଦେଖିନେମୁଁ ସବୁ ସୁବିଧା ତୁମର୍ ଗୋଡ଼ ହାତ୍ମାନ୍କେ କେନ୍ଟା କାଣା କାଣା ଲାଗୁଛେ ସେ ଗୋଡ଼୍ମାନ୍କେ ଆମେ ସେନ୍ତା କେ ଉଷଦ୍ ଲଗାମୁଁ ଉଷଦ୍ ଉଷାଦ୍ ଲଗାଲେ ତମ୍କୁ ଭଲ୍ ଲାଗ୍ବା ନିଶ୍ଚୟ ଆସ ଯେ ଇନ୍କେ ଉଷଦ୍ କଷା ଦେମୁଁ ଭଲ୍ ଭଲ୍ କରି ଖାଏବ ଯେନ୍ତା ହିସାବେ ବତାମୁଁ ସେନ୍ତା ହିସାବେ ଖାଏବ ବୋଲେ ତମର୍ ଠିକ୍ ହେବା ଆରୁ ଆମେମାନେ ସମସ୍ତେ ଇନେ ଅଛୁଁ ଯେ ତମ୍କୁ ସହଯୋଗ କର୍ବାଲାଗି ଅଛୁ ତମେ ଆଏଲେ କାଣା ହବା ହଁ ଆସ୍ବେ ଯେନ୍ତା ସେନ୍ତା କରି ହେଲେ ଆସ୍ବେ ଆରୁ ଆମେ ଇନର୍ ସୁବିଧା କର୍ବାର୍ ଲାଗି ସମସ୍ତେ ଭଲ୍ ଚେଷ୍ଟା କର୍ମୁଁ ଭଲ୍ ହେଇକରି ଆଏବ ତୁମେ